ଯାଜପୁର ଜିଲ୍ଲାରେ ଅନେକ ଗୁଡ଼ିଏ ମହାବିଦ୍ୟାଳୟ ସ୍ଥାପନ କରାହୋଇଛି ଯେମିତି ହେଲା ସୁକିନ୍ଦା ମହାବିଦ୍ୟାଲୟ ଏହି କଲେଜରେ ସ୍ନାତକସ୍ତର ପର୍ଯ୍ୟନ୍ତ ଅଛି ଏଥିରେ କଳାର ଶିକ୍ଷା ଦିଆଯାଇଥାଏ ଏବଂ ବିଷ୍ଣୁପୁର ସାମନ୍ତରାୟ କଲେଜ ଏହା ମଧ୍ୟ ବିଭିନ୍ନ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଦିଗ ଦର୍ଶନ ଦେଇଥାଏ ନରସିଂ ଚୌଧରୀ କଲେଜ ମଧ୍ୟ ଠିକ୍ ସେହିପରି ସୁବିଧା ରହିଛି ଇନ୍ଦିରା ଗାନ୍ଧୀ ମହିଳା ବିଦ୍ୟାଳୟ ମଧ୍ୟ ଯାଜପୁର ଜିଲ୍ଲାରେ ଅବସ୍ଥିତ ଗୋପବନ୍ଧୁ ଚୌଧରୀ ବିଦ୍ୟାଲୟ ମଧ୍ୟ ରହୁଛି ଯେଉଁଥିରେ ଛାତ୍ରଛାତ୍ରୀମାନେ ତାଙ୍କର ବେଶ ଉଚ୍ଚଶିକ୍ଷା ଲାଭ କରିପାରିବେ ଧରମଶାଳା ମହାବିଦ୍ୟାଳୟ ମଧ୍ୟ ରହୁଛି ସବୁ ସ୍ଥାନରେ ସବୁ ଜାଗାରେ ଓଡ଼ିଶା ସରକାର ତରଫରୁ ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ଗୁଡ଼ାକ ସୁବିଧା ସୁଯୋଗ ରହୁଛି ଯିବା ଆସିବା ପାଇଁ ମଧ୍ୟ ବସ୍ର କମ୍ୟୁନିକେସନ ରହୁଛି କଲେଜମାନଙ୍କରେ ମଧ୍ୟ ସବୁ ସୁବିଧା ଯୋଗାଇ ଦିଆଯାଉଛି ଯେଉଁଥିରେ ସି ଯେଉଁଥିରେ ଛାତ୍ରଛାତ୍ରୀମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି